ପିଲାମାନେ ଖାଲି ସମୟ ପାଇଲାମାତ୍ରେ ତାଙ୍କର ସବୁଠୁ ମୁଖ୍ୟକାମ ହଉଛି ଖେଳିବା ଖେଳଟା ହିଁ ତାଙ୍କର ସବୁଠୁ ପ୍ରଥମ ପସନ୍ଦ ସେ ଇନଡ଼ୋର୍ ଗେମ୍ ହଉ କି ଆଉଟ୍ଡ଼ୋର୍ ଗେମ୍ ହଉ ଯଦି ଇନଡ଼ୋର୍ ଗେମ୍ ରେ ଆମେ କହିବାକୁ ଯିବା ତାହେଲେ ତାଙ୍କର ଆରମ୍ଭ ହେଇଯିବ ଲୁଡ଼ୁ ନହେଲେ କ୍ୟାରମ ଏସବୁ ବ୍ୟତୀତ ଯଦି ମୋବାଇଲ ଗୋଟେ ପାଇଗଲେ ତାହେଲେ ତ କାମ ସରିଲା ଆଉ ମୋବାଇଲ ରେ ବହୁତ ପ୍ରକାର ଗେମ୍ ଡାଉନଲୋଡ଼ ହୋଇପାରୁଛି ମୋବାଇଲ ରେ ଗେମ୍ ଖେଳିବେ ଖେଳୁଖେଳୁ ଖେଳୁଖେଳୁ ବହୁତ ସମୟ କଟିଯାଏ କିନ୍ତୁ ଯଦି ବାହାରକୁ ଛାଡ଼ି ଦିଆଯାଏ ଖେଳିବା ପାଇଁ ତାହେଲେ ତାଙ୍କର ମୁଖ୍ୟ କାମ ହଉଛି ମାନେ ମୁଖ୍ୟ ଖେଳ ସେଇଟା ହଉଛି ଦୌଡ଼ାଦୌଡ଼ି ଇଏ ତାକୁ ଧରି ଗୋଡ଼େଇବ ସିଏ ତାକୁ ଧରିବ ଇଏ ତାଙ୍କୁ ଧରିବ ଯଦି ସିଏ ତାକୁ ଗୋଡ଼େଇବ ଏଇଭଳିଆ ତାଙ୍କର ଖେଳ ଚାଲେ ନହେଲେ ନାହିଁ ଅନ୍ଧପୁଟୁଳି ଆଖିରେ ଜଣଙ୍କର ପଟି ବାନ୍ଧିଦେବେ ଆଉ ଚାରି ପାଞ୍ଚଜଣ ସାଙ୍ଗ ମିଶିକି ତାକୁ ପିଠିରେ ବାଡ଼େଇଦେବେ ଯାକି ସିଏ ଜଣଙ୍କୁ ଛୁଇଁବ ସେ ଖେଳରେ ବି ମଜା ବହୁତ ଅଲଗା